ସାଧାରଣତଃ ମୁଁ ଗୋଟିଏ ଯୋଗଦାନ କରିଥିବା ଏକ ସନ୍ତରଣ ପ୍ରଶିକ୍ଷଣ ସମ୍ପର୍କରେ କହୁଛି ଯେଉଁଥିରେ କି ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି ସେ ସନ୍ତରଣ ପରୀକ୍ଷାରେ ପାଖାପାଖି ସେହି ସନ୍ତରଣ ସ୍ଥାନରେ ଦୁଇଶହ ମିଟରର ଦୈର୍ଘ୍ୟ ଥାଏ ସେ ଦୈର୍ଘ୍ୟକୁ ଅତିକ୍ରମ କରିବାପାଇଁ ଆମ ପାଖରେ ସମୟସୀମା ବହୁତ କମ ଥାଏ ଏବଂ ବହୁତ ଗୁଡ଼ାଏ ପ୍ରତିଯୋଗୀମାନେ ଆମ ସହିତ ଥାଆନ୍ତି ଯେଉଁମାନେକି ଆମ ସହ ପହଁରିଥାନ୍ତି କେହି କେହି ବହୁତ ଭଲ ପହଁରିଥାନ୍ତି ଏବଂ କେହି କେହି ଖରାପ ବି ପହଁରିଥାନ୍ତି ସେମାନଙ୍କ ମଧ୍ୟରେ ମୋତେ ମଧ୍ୟ ଲଢ଼ିବାକୁ ପଡ଼ିଥାଏ ଏବଂ ସେହି ସମୟରେ ମୁଁ କେବଳ ୟାକୁ ଗୋଟିଏ ଲକ୍ଷ ରଖିଥାଏ ଯାହାକି ମୁଁ ସେ ଆରପଟ ସୀମାଟିକୁ ଛୁଇଁ ପୁନର୍ବାର ଯେମିତି ଫେରିଆସିବି ସାଧାରଣତଃ ସେହି ସନ୍ତରଣ ସ୍ଥାନରେ ଯିବାକୁ ଶହେ ମିଟର ଥାଏ ଏବଂ ଆସିବାକୁ ଶହେ ମିଟର ଥାଏ ଯାହାକୁ ବହୁତ କମ ସମୟରେ ଅତିକ୍ରମ କରିବାକୁ ପଡ଼ିଥାଏ ହୁଏ ତ ଏହି ସନ୍ତରଣ ସମୟରେ ମୁଁ ହାରିଯାଇପାରେ ସେଥିପାଇଁ ଗୋଟି ଲକ୍ଷ ଥାଏକି ସନ୍ତରଣ ସମୟରେ ମୁଁ କିପରି ଯିତିବି ଏବଂ ଗୋଟିଏ ହିଁ ଇଚ୍ଛା ଥାଏ କିପରି ଯିତିବି ଏବଂ ସେଠାରେ ମୋତେ ବହୁତ ଲୋକମାନେ ମଧ୍ୟ ଭଲ ପାଇଥିଲେ ମୋ ସନ୍ତରଣ ଦେଖି ବହୁତ ଲୋକ ଭଲ ପାଇଥିଲେ ଏବଂ ମତେ ବହୁତ ପ୍ରୋତ୍ସାହନ ମଧ୍ୟ କରିଥିଲେ ସେହି ସମୟରେ ମୋତେ ଏହିସବୁ ପ୍ରଶିକ୍ଷଣ ପଦ୍ଧତି ବହୁତ ଭଲ ଭାବରେ ପ୍ରଭାବିତ କରିଅଛି